ଆମ ପାଇଁ ପାଣି ଦରକାର ପନିପରିବା ପାଇଁ ପାଣି ଦରକାର ଆମେ ପିଇବା ବି ପାଣି ଦରକାର ଏମିତିକି ପିଇବା ବି ପୁରା ସଫିସିଏଣ୍ଟ ପାଣି ଦରକାର ଦିନ ଦିନ ସାର ବି ପାଣି ଦରକାର ଏମିତିକି ଆମ ପାଇଁ ପୁରା କ୍ଲିନ୍ ପାଣି ଦରକାର ମିଠା ପାଇଁ ପାଣି ଦରକାର ଏମିତିକି ମୋ ପନିପରିବା ଲଗାଇଲା ପରେ ଆମି ପାଣି ବି ସଫିସିଏଣ୍ଟ ଏମିତି ଦରକାର ଏମିତିକି ଆଉ ଆମ ପାଇଁ ଦିନେ ଆମର ପାଣି ବି ସଫିସିଏଣ୍ଟ ହେଉନି ବର୍ତ୍ତମାନ ପାଣି ଆମର ସଫିସିଏଣ୍ଟ ଭଲ ହେଲେ ଭଲ ପାଣି ଆମର ଆମ ଜିନିଷରେ ପାଣି ଜଳୀୟଅଂଶ ଦେହରେ ନଥିଲେ ବି ଆମର ଆମେ ବଞ୍ଚିପାରିବା ନାହିଁ ମିଠା ପାଣି ଆମେ ନିହାତି ଏମିତି ଦରକାର ଏମିତି ପାଣି ଏମିତିକି ପାଣି ପିଇଲେ ଆମ ଦେହ ପ୍ରତି ବହୁତ ସ୍ଵାସ୍ଥ୍ୟ ରହିବ ଦେହ ବି ଭଲ ରହିବ